ଆମ ଘରେ ମୁଁ ସବୁବେଲେ ବଗିଚା କରିବାକୁ ବେଶୀ ଭଲ ପାଏ ମୁଁ ଘରେ ମରିଚ ଗଛ ବୋଇତ ଆଳୁ ଗଛ ପାଣି କଖାରୁ ଗଛ ତା'ପରେ ସିମି ଗଛ ଲାଉ ଗଛ ତରଭୁଜ ଗଛ ବହୁତ ପ୍ରକାର ଗଛ ଲଗାଇଛି ସବୁଦିନ ମୁଁ ସକାଳେ ସେ ଗଛ ମୂଳରେ ପାଣି ଦିଏ କିନ୍ତୁ ସେ ଗଛରେ ଏବେ ଏମିତି ମୋର ବୋଇତ ଆଳୁ ଗଛରେ ଏମିତି ଫୁଲ ଫୁଟେ ସକାଳେ ମୋତେ ବେଶି ଖୁସି ଲାଗେ ସେ ଫୁଲ ଦେଖିବାକୁ ଆଉ ସେ ଗଛରେ ମଧ୍ୟ ମଝିରେ ମଝିରେ କଢ଼ ଯାକ ବାହାରିଛି ବୋଇତାଳୁ ଗଛରେ କିନ୍ତୁ ମଝିରେ ଦେଖିଲି ଯେ ପତ୍ର ଯାକ ପୋକ ଖାଇ ଦେଇଛି ମଝିରେ ମୁଁ ହାଟରୁ ଔଷଧ ଆଣିକି ସେ ଗଛରେ ପୁରା ସ୍ପ୍ରେ କରି ଦେଇଛି ଆମ ଘରେ ଆମ୍ବ ଗଛ ପଣସ ଗଛ ସବୁ ଗଛ ଅଛି ଆମ ପଣସ ଗଛରେ ଏତେ ପଣସ ହେଇଛି ଦେଖିଲେ ବେଶୀ ଖୁସି ଲାଗୁଛି ସେ ପଣସ ମୁଁ ଚାରି କୁଇଣ୍ଟାଲ ପଣସକୁ ପାଞ୍ଚ ହଜାର ଟଙ୍କାରେ ବିକିଲି ଏବେ ତା'କୁ ମୁଁ ଆମ ଗଛରେ ବହୁତ ପଣସ ଅଛି କିନ୍ତୁ ଇଏ ଫଳ ଗଛ କରିବା ପାଇଁ ମୋତେ ବେଶୀ ପସନ୍ଦ ମୋତେ ବେଶୀ ଭଲ ଲାଗେ ଯେମିତି ଗୋଟେ ଛୁଆକୁ ମା ଯତ୍ନ କରେ ମୁଁ ବି ସେମିତି ଗୋଟେ ଗଛକୁ ସେମିତି ଯତ୍ନ କରେ ପାଣି ଦିଏ ତା'ର ସାର ଦିଏ ସବୁକିଛି ଦିଏ ଚାଷ କରିବାକୁ ମୋତେ ବହୁତ ପସନ୍ଦ ମୋତେ ବହୁତ ଭଲ ଲାଗେ